ହେଲୋ ହଁ ଯୋଉ ତୁମ ଦୋକାନ ଭଲ ଚାଲିଛି ନା ବର୍ଷା କହୁଛି ଗୀତା ଦେଇ କହୁଛ ନା ଏଇ ପଳେଇ ଆସିଛି ଦୀପାବଳୀ ଛୁଟିରେ ହଁ ମିଳି ଯିବ ହଁ ଛୁଟି ରହିଲା ପଳେଇ ଆସିଲୁ ବୁଲିବାକୁ ଆଉ ଏ ଆଠ ଦଶ ଦିନ ଧରି କି ବୁଲିକି ଯିବୁ ଉଁ ଭଲ ଚାଲିଛି ନା ଅଁ କାଲି ଯୋଉଟା ଭଲ ଭଲ ଚାଲୁଛି ନା ହଁ ଭଲ ଚାଲେ ଏଠି ତ ଗାଁର ଅପେକ୍ଷା ଏଠି ଟିକେ ଯୋଉ ବରା ଫରା ଗୁଡ଼ାକ ଯେ ବହୁତ ପଇସା ବରା ସିଙ୍ଗଡ଼ା ଚପ୍ ସେଗୁଡ଼ା ସବୁ ବହୁତ ପଇସା ଆଉ ଗୋଟେ ଗୋଟେ ଲେଖାଁ କୋଡ଼ିଏ ଟଙ୍କା ଲେଖାଁ ବିକ୍ରି ହୁଏ ଆଉ ହଉ ଏଇ ପଟରେ ହଁ ଏଇ ପଟକୁ ପଳେଇ ଆସ ହଁ ହଉଚି ଘର ଫର ଠିକ୍ କରି ଦେବି ଯୋଉଁ ଠେଲା ଫେଲା ପକେଇବାକୁ ଜାଗା ବି କରି ଦେବି ଆଉ ହଉ ହଉ ଦେଖିବା କେତେବେଳେ ଯିବି ଆଉ ହଉ ଏଇ ଯୋଉ ଏଇନେ ଗାଁରେ କେମିତି କ'ଣ ବେପାର ଚାଲିଛି ଗୋଟାକରେ କେତେ ଟଙ୍କା ଲେଖାଁ ବିକୁଛ ଉଁ ଏତିକିରେ ବେପାରରେ କ'ଣ ଦାମି ଚଳିବ ସୁଧା ଆଜିକାଲିର ରେଟ୍ ତ ହୁଁ ହଁ ବା ସବୁ ଜିନିଷ ବଢ଼ିବାକୁ ହେଉଛି ତାପରେ ତାପରେ ଗ୍ରାହକମାନେ ବି ଅସନ୍ତୁଷ୍ଟ ହେଉଥିବାରୁ ଅଧିକ ଟଙ୍କା ଯୋଉ ଦେବାକୁ ତାକୁ କମ୍ ଜିନିଷ ଦେବାକୁ ସିଏ ଇଏ ହଉ ଥିବେ ହଉ ଦେଖ ଇୟାଡ଼େ ପଳେଇ ଆସ ଇୟାଡ଼େ କିନ୍ତୁ ଭଲ ବେପାର ହେବ ଏପଟରେ ସେପଟରେ ସିନା ପାଞ୍ଚଟା ଲେଖାଁଏ ଏପଟେ ଅଧିକ ଲେଖାଏଁ ବିକ୍ରି ହେବ ଗୋଟାଏ ଗୋଟେ ଜିନିଷକୁ ପନ୍ଦର ଟଙ୍କା କୋଡ଼ିଏ ଚଙ୍କା ଏମିତିଆ ଏପଟରେ ହଉ ହଉ ହଉ ରଖୁଛି ଆଁ